ଆଜ୍ଞା କୁହନ୍ତୁ ଆଜ୍ଞା ଆଚ୍ଛା ଆଚ୍ଛା ହଁ ଆପଣ ଠିକ୍ ଶୁଣିଥିଲେ

ଆଚ୍ଛା ତିନି ମାସ ହେଇଗଲାଣି ଆପଣଙ୍କର

ଆଚ୍ଛା ଖୋର୍ଦ୍ଧାରେ ହେଉଥିଲେ ଆପଣ

ତାହେଲେ ଠିକ୍ ଅଛି ଆଜ୍ଞା ଆପଣ ତାହେଲେ କହୁଛନ୍ତି କେଉଁଠୁ ମାନେ ଆପଣଙ୍କ ଆଡ଼୍ରେସଟା କେଉଁଠୁ ଠିକ ଅଛି ତାହେଲେ ଆପଣ ଶୁଣନ୍ତୁ ଆମ ହସ୍ପିଟାଲକୁ ମୁଁ ପଳୋଉଛି ବାହାରକୁ ମୁଁ ସୋମବାର ବୁଧବାର ଆଉ ଶନିବାର ଆସୁଛି

ହଁ ବୁଧବାର ଆପଣ ଆସିବେ ହାରି ଟିକେ ଶୀଘ୍ର ଦଶଟା ଭିତରେ ଟିକେ ଆପଣ ପଳେଇ ଆସିବେ ଶୀଘ୍ର ଆସିକି ଦେଖେଇ ଦେବେ ବେଶୀ ଦୂର ବି ନୁହଁ ସାୟଦ୍ ଜଟଣୀଟା ଏଇଠୁ

ହଁ ନିଶ୍ଚିତ ଆପଣ ଆସନ୍ତୁ ନିଶ୍ଚିତ ଆଜ୍ଞା ଠିକ୍ ଅଛି